ମୋବାଇଲ ରେ ଖେଳିଲେ କିଛି ଉନ୍ନତି ହୁଏ ନାହିଁ କିନ୍ତୁ ମଜା ଲାଗେ ଶାରୀରିକ ଅବଶ୍ୟ ଖେଳିଲେ କ୍ରିକେଟ୍ ବ୍ୟାଡ଼ମିଟନ ଫୁଟବଲ ଚେସ୍ ଏବଂ ମସ୍ତିଷ୍କର ବିଭିନ୍ନ ପ୍ରକାର ବହିପତ୍ରିକା ଦେଇ ତାଙ୍କୁ ଚେଞ୍ଜ କରାଯାଇପାରିବ ଏପରିକି ଅନେକ ପ୍ରକାର ପ୍ରତିଯୋଗିତାରେ ମଧ୍ୟ ଭାଗନେଲେ ଉନ୍ନତି ହେବ ଆଉ ବାପା ମାଁଙ୍କୁ ବି ସେଥିରେ ଏ କିଛି ପାର୍ଟ ଗ୍ରହଣ କରିବାକୁ ପଡ଼ିବ ଯେମିତି ତାଙ୍କୁ ମୋବାଇଲ ନ ଦବା ଅଧିକ ମୋବାଇଲ ଦେଖିବେ ନାହିଁ ସେମାନେ ଯେତେ ବହି ପଢ଼ିପାରିବେ ସେତେ ଭଲ ଅନେକ ପ୍ରକାର ପ୍ରୋଗ୍ରାମ ହଉ ଯାହାବି ହଉ ସେଥିରେ ପାର୍ଟିସିପେଟ ଯେମିତି କରିବେ ଆଉ ଏତେ ମୋବାଇଲ ଦେଖିଲେ ବି ଆଖି ଖରାପ ହେଇଯାଏ